ହ୍ୟାଲୋ ମା ମନୀଷା ଟ୍ରାଭେଲ୍ସରୁ କହୁଛନ୍ତି କି ଆପଣଙ୍କ ଟ୍ରାଭେଲ୍ସରେ ଏକ ପାଞ୍ଚ ଦୁଇହଜାର ଚବିଶ ତାରିଖ ପାଇଁ ଗୋଟେ ବୁକିଂ କରିଥାନ୍ତେ ଯେଉଁ ଟ୍ରାଭେରା କିମ୍ବା ଜିପ୍ ଇତ୍ୟାଦି ହେଲେ ବି ଚଳିବ ଆମର ଲୋକ ଛଅରୁ ସାତଜଣ ଯିବେ ଆମର ଜମ୍ମୁକାଶ୍ମୀର ଯିବା ପାଇଁ ପ୍ଲାନ୍ ଅଛି ଆପଣଙ୍କର କେତେକଣ ପାଉଣା ଦେବା ପାଇଁ ପଡ଼ିବ ଏବଂ ଆପଣଙ୍କର କେତେ କିଲୋମିଟର ଅଛି ସେ ବିଷୟରେ ଡିଟେଲ୍ସ ଟିକେ କହିଲେ ସେଥିପାଇଁ କଲ୍ କରିଥିଲି ମୋର ଏଇ ଟ୍ରିପ୍ଟି ଛଅରୁ ସାତଦିନ ରହିବ ଆପଣ ଟିକେ କମ୍ କରି କହିଲେ ଆମକୁ ଟିକେ ସୁବିଧା ହବ ଯିବା ଆସିବା କରିବା ପାଇଁ କି ଆମର ଅଲଗା ଯେଉଁ ଅଛି ପ୍ଲାନ୍ ସେସବୁ ଆମେ କରିପାରିବୁ